ହେଲୋ ହଁ ମୁଁ ଏଇ ହୋଟେଲ୍ ଆଠ ନମ୍ବରରୁ କହୁଛି ଯୋଉ ମୁଁ ଆଗରୁ ଏଇ ହୋଟେଲରେ ଆସିକି ରୁହେ ଏଇ ହୋଟେ ହୋଟେଲରେ ଯୋଉ ଖାଇବା ପାଇଁ ଅର୍ଡର କରିଥିଲି କିନ୍ତୁ ଖାଇବା ଖାଇବା ବହୁତ ଖରାପ ଥିଲା ଆଉ ଖାଇବା ବି ଥଣ୍ଡା ହୋଇଯାଇଥିଲା ଭଲ ବି ନଥିଲା ଖାଇବା ହଉ ଆଉ ଭଲ ଖାଦ୍ୟ ଦେଖିକି ମୋ ପାଇଁ ଆଣିବେ ମୋ ରୁମକୁ ପଠେଇଦେବେ ଆଠ ନମ୍ବର ରୁମ୍ରେ ମୁଁ ରହୁଛି ଏ ଆଗ ଥର ଯେମିତି ଖରାପ ଆସିଲେ ଏଥର ଯେମିତି ଖରାପ ନ ଆସିବ ଭଲ ଖାଇବା ଆସିବ ମୁଁ ଆପଣଙ୍କର ରେଗୁଲାର କଷ୍ଟମର ପଇସା ହଉ ହଉ ଏଇ ଥର ଯଦି ଭଲ ନ ଆସିବ ମୁଁ କମ୍ପ୍ଲେନ କରିବି ମୁଁ ହଉ କହିଦେଉଛି

ଆଉ କ'ଣ କ'ଣ ଖାଇବା ଅଛି

ମୋ ପାଇଁ ଦେଶୀ ଖାଇବା ଆାଣିବ ଗରମ ଗରମ ଦେଶୀ ଖାଇବା ଫ୍ରେଶ ଖାଇବା କ'ଣ କ'ଣ ସୁବିଧା ଅଛି ଡିସକାଉଣ୍ଟ କ'ଣ ଅଛି ସୁବିଧା କ'ଣ ଅଛି କେତେ ହେବ କେତେ ପରସେଣ୍ଟ ଡିସକାଉଣ୍ଟ

ଆମ ଆମର ପାଞ୍ଚଟା ପ୍ଲେଟ ଆସିବ ଆମର ଯୋଉ ଡ୍ରିଙ୍କ୍ସରେ କ'ଣ ହେବ ସେଥିରୁ ପାଞ୍ଚଟା ଆଣିବ କଫି ଛଅ ନମ୍ବର ରୁମ୍କୁ ପଠେଇଦେବ ଦୁଇଟା କଫି ଟିକେ ଜଲ୍ଦି ଦେବ ଯେତେ ଶୀଘ୍ର ଦେବ ଭଲ ଭଲ ଖାଇବା ବି ଟିକେ ଦେବ ହଉ ରହୁଛି